ଫସଲର ଉତ୍ପାଦକତା ଏବଂ ଗୁଣବତ୍ତାରେ ଉନ୍ନତି ଆଣିବାପାଇଁ ଆମେ ସାଧାରଣତଃ ରାସାୟନିକ ସାର ଏବଂ ଖତ ବ୍ୟବହାର କରିପାରୁ ତାହା ବ୍ୟବହାର ଯୋଗୁଁ ଆନେକ ଅମଳ ମଧ୍ୟ ହୋଇଥାଏ ଏବଂ ଫସଲ ର ଗୁଣବତ୍ତ ମଧ୍ୟ ବଢ଼ିଥାଏ ଏଣୁ ସମସ୍ତେ ସାର ମଧ୍ୟ ନୂଆ ବ୍ୟବହାର କରିଥାନ୍ତି